ହଁ ଭାଇ ମାଛ କିଣିବାକୁ ଆସିଛ ତୁମେ ବି ଆଉ ମାଛ କେଉଁଠି ଭଲ ମିଳିବ ସାର୍ କେଉଁଠି ଯିବା କୁହ ମୋତେ ଟିକିଏ ପୋହଳା ମାଛ ଟିକିଏ ଦରକାର ଥିଲା ମାଗୁର ମାଛ ବି ଟିକିଏ ଦରକାର ଥିଲା ଆଉ ତୁମ ବି କି କି ମାଛ ଦରକାର କି

ତାହେଲେ ସେଇଠି ତ ସେଇଠି ରୋହି ଭାକୁର ମିଳିବ କି ମାଛ ହୁଁ ଆଉ ପୋହଳା ମାଛ ଛୋଟ ମାଛ କେଉଁଠି ମିଳିବ ଆଉ ମାନେ ବଡ଼ ମାଛ କେଉଁଠି ଧରା ହେଉନି କି ଛୋଟ ମାଛ ବଡ଼ ମାଛ ବନ୍ଧ ଫନ୍ଧ କେଉଁଠି ଧରା ହଉଥିବ ନା ଏଠି ତା'ହେଲେ ମାଛ ଆଣିବାକୁ ଯିବା ତା'ହେଲେ ସେଇଠିକି ଚାଲ ମାନେ କିମିତି କ'ଣ ରେଟ୍ ଆରେ ଭାଇ ଛୋଟ ମାଛ ଗୁଡ଼ା କେତେ ଶହେ ଲେଖାଏଁ ନା ଅଶି ଲେଖାଏଁ ଅଛି ଇରେ ଭାଇ ମାଛ ତ ଶସ୍ତା ଥିଲା ପରା ଶହେ ଚାଳିଶ ଟଙ୍କା କିଲୋ ଥିଲା ବନ୍ଧ ମାଛ ଆପଣଙ୍କ ଚିହ୍ନା ପରିଚୟ କିଛି ନାହିଁ କି ସେଇଠି କିଏ ମାନେ ଭଲସେ ଶସ୍ତାରେ ଯିଏ ଦେଇପାରିବ ମାଛଫାଛ ଆମକୁ ଟିକିଏ ମିଳିବ ଟିକିଏ ମାଛ

ତାହେଲେ କାଟିବା ପାଇଁ କେଉଁଠି ସୁବିଧା ଅଛି କି ମାଛମାନଙ୍କୁ ସବୁ କାଟିକି ଦେବେ ମୋତେ ନା ତାହେଲେ ଆଉ ବେପାରୀଫେପାରିଠାରୁ କିଣିଲେ କୋଡ଼ିଏ ତିରିଶ ଟଙ୍କା କାଣା ଅଧିକ ନେବା ଘରେ ନେଇକି କାଟିଦେବା ନିଜେ ଆଉ ନାଇଁ ନାଇଁ ଭାଇ ମୋତେ କ'ଣ ଦରକାର ନା ପୋହଳା ମାଛ ମାଗୁର ମାଛ ଟିକିଏ ଦରକାର ଥିଲା ବୋଇଲେ ମାଗୁର ମାଛଟା ଦେହପାଇଁ ଭଲ ତ ଆମ ମା'ଙ୍କର ଟିକିଏ ଦେହ ଖରାପ ଅଛି ତ ସେଥିପାଇଁକା ତାଙ୍କ ପାଇଁକା ନେବାକୁ ପାଇଁ ଆସିଥିଲି ମାଗୁର ମାଛ ଟିକିଏ ଆଉ ପୋହଳା ମାଛ ଛୋଟ ପିଲାମାନେ ସବୁ ଘରେ ଅଛନ୍ତି ପୋହଳା ମାଛ ସମସ୍ତିଙ୍କି ଭଲ ଲାଗିବ ଖାଇବାକୁ ଭା ଭାଜିକି ଖାଇବାକୁ ଭଲ ଲାଗିବ ଆଉ ପୋହଳା ମାଛ ସେଥିପାଇଁ ନେବାକୁ ଆସିଛୁ ଆଉ ତ ପୋହଳା ମାଛଫାଛ କେଉଁଠି ଧରା ହଉଥିବ ଯେଦି ଦେଖିବ ବୋଲେ ମୋତେ କହିବ ଆଉ ରୋହି ଭାକୁର ତ ଯିବି ମୁଁ ତୁମ ଗାଁକୁ ଧରି ଆସିବାକୁ ଆଉ ତୁମେ ବାହାରିକି ଥାଅ ମୁଁ ଯାଉଛି ଗଲେ ଭେଟିବା ଭେଟିଲେ ତୁମର କିଏ ଚିହ୍ନା ଅଛି ପରା ଯାଇକି ଆଣିବା ଆଉ ହଉ ଠିକ ଅଛି ଭାଇ ମୁଁ ଯାଉଛି ରଖୁଛି ଆଁ